ଆପଣ ଗଡ଼୍ ଲ୍ୟାଣ୍ଡ ହୋଟେଲରୁ କହୁଛନ୍ତି ମୁଁ ଏମ୍ ବି ଥାର୍ଟି ଏଇଟ୍ର ନିର୍ମଳୟ ନାମ କହୁଥିଲି ମୁଁ ଯେଉଁ ଚା' ଅର୍ଡ଼ର୍ କରିଥିଲି ସେଇ ଚା'ଟା ଏପର୍ଯ୍ୟନ୍ତ ପହଞ୍ଚିନି କେତେ ସମୟ ଲାଗିବ ବାହାରି ପଡ଼ିଲେ ଓ ଚା' ଯେଉଁ ମୁଁ ଅର୍ଡ଼ର୍ କରିଛି ସେ ଚା'ଟା ଯେମିତି ମୋ ମୋ ପହଞ୍ଚିଲା ବେଳକୁ ଗରମ ଥିବ ପ୍ୟାକିଙ୍ଗ ବିଷୟରେ ଟିକେ ଧ୍ୟାନ ଦେବେ ସିଲଭର୍ ପ୍ୟାକିଙ୍ଗ କରିବେ ନହେଲେ ଫ୍ଲାସ୍କରେ ଆଣିବେ ଯଦି ଚା'ଟା ମୋ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଥଣ୍ଡା ହେଇଯିବ ଚା'ଟାରେ କିଛି ମାନେ ନଥିବ ସେଇଥିପାଇଁ ଆପଣ ଏ ତ ସିଲଭର୍ ପ୍ୟାକିଙ୍ଗ କରିବେ ନହେଲେ ଫ୍ଲାସ୍କରେ ଆଣିବେ ପ୍ୟାକିଙ୍ଗ ବିଷୟରେ ଟିକେ ଧ୍ୟାନ ଦିଅନ୍ତୁ